ତିନି ଦୁଇ ଦିହଜାର ଚବିଶ ତେଇଶ ଏଗାର ଦୁଇ ହଜାର ବାଇଶ ସାତ ପାଞ୍ଚ ଦୁଇ ହଜାର ଅଠର ପାଞ୍ଚ ନଅ ଦୁଇ ହଜାର ଅଠର କୋଡ଼ିଏ ଏଗାର ଦୁଇ ହଜାର ଏକୋଇଶ